ଦାଦା ଶୁନନ୍ ତ କୋଲକାତା ଯିବାର୍ ଅଛେ ସିଟ୍ ଖାଲି ଅଛେ କି ବୁକିଙ୍ଗ୍ ଅଛି ଏ ଷୁଲ ତାରିଖ୍ ଆଡ଼େ ଯିବାର୍ ଅଛି ଏ ବାର ତେର ଲୋକ୍ ଯିବାର୍ ଅଛି

ବରଗଡ଼ରୁ କେତେ ତାରିଖ୍ ହେବା ଟିକେ ଦେଖୁନ୍ କୁଡ଼ିଏ ତାରିଖ୍ ପରେ ହଁ କୁଡ଼ିଏ ତାରିଖ୍ ପରେ ଯିମା ଆର୍ କେନ୍ତା କର୍ମା ଫେର୍ ଯିବି ବୋଇଲେ କୁଡ଼ିଏ ତାରିଖ୍ ପରେ ଠିକ୍ ଅଛେ କୁଡ଼ିଏ ତାରିଖ୍ ପରେ କରିଦେଇଥିବ କେଁ ବାର ତେର ଲୋକ୍ ହଁ ବାର ଲୋକ୍ ହଁ ରେ ହଁ ପୁରା ବାର ହଁ ସନ୍ଧ୍ୟାରେ ପଏସା ମିଶି କେତେ ହେଲା ପନ୍ଦରଶହ ଆଏଜ୍ ଦେଲେ ଚଲ୍ବା କି କୁଡ଼ିଏ ତାରିଖ୍ ପରେ ଦେଲେ ଚଲ୍ବା ହଁ କନ୍ଫର୍ମ୍ କରୁନ୍ ହଁ ରିଟର୍ଣ୍ଣ୍ ଟିକେଟ୍ ବି କରିଦେବେ ବୋଲେ ଠିକ୍ ହେବା ଆଏଲାବେଲେ ଫେର୍ କାହାକେ ଇନ ଫିର୍ କହୁଥିବି ରିଟର୍ଣ୍ଣ୍ ହଁ ରିଟର୍ଣ୍ଣ୍ଟା ବି କରିଦଉନ୍ ହଁ ଡବଲ୍ ତ ଲାଗ୍ବା ରିଟର୍ଣ୍ଣ୍ଟା ବୋଇଲେ ହେଲେ ପନ୍ଦର ବୋଇଲେ ତିନ୍ ବୋଲ ହୁଁ ସେ କରିଦଉନ୍ ଆରୁ କାଣା ହଁ ମୋବାଇଲ୍ନେ ପଠାବେ ବୋଇଲେ ଠିକ୍ ହେବା ମୋବାଇଲ୍ନେ ପଠେଇଦଉନ୍ ହୁଁ ଠିକ୍ ଅଛି ଏଗାର୍ ବଜେ ରାତିର ନା ଗାଡ଼ି ହଁ କେତେ ନମ୍ୱର୍କେ ଲାଗ୍ବାକେ ଆଜ୍ଞା